ଯଦି ଓଜନ ବଢ଼ାଇବାକୁ ଚାହୁଁଛନ୍ତି ତା'ହେଲେ ଆମେ ଆମ ଦୈନିକ ଆହାରରେ ଆମେ କ୍ୟାଲସିୟମ ଯୁକ୍ତ ଆହାର ଗ୍ରହଣ କରିବା ଦରକାର ଯେପରିକି ଶାଗ ଯାହା ବିି ରହିଲା ଆଉ ଏ ସେସବୁ ବହୁଳ ବ୍ୟବହାର କରିବା ଆଉ ଯଦି ଆମେ ନ୍ୟୁଟ୍ରିସନ ଜାତୀୟ ଖାଦ୍ୟ ଯେପରିକି ଶାଗ ସବୁଜ ପନିପରିବା ଆଉ ଚୁନାମାଛ ଆଉ ଆମର ଦୈନିକ ଯେ ଆମେ କିଛି ପାଉ ନ ପାଉ ଆମେ ତ ଶାଗ ମୁଗ ପାଇବା ନା ନାହିଁ ସେଇଟା ତ ବହୁଳ ପରିମାଣ ପାରିବା ଯଦି ପାରିବା ଆମ ଚାଷରେ କିଛି ବ୍ୟବହାର କରିପାରିବା ଘରେ ଶାଗ ହଉ ଇଏ ହଉ ଛୁଇଁ ହଉ କଖାରୁ ହଉ ଯାହା ବିି ପନିପରିବା ଯେତେ ଖାଦ୍ୟ ଖାଇବା ଯେଉଁଥିରେକି ବହୁଳ ପରିମାଣରେ ଭିଟାମିିନ ରହୁଛି ତ ତାକୁ ଖାଇପାରିବା ଆଉ ଖାଲି ଖାଇଦେଲେ ହବନି ଆମକୁ ବ୍ୟାୟାମ ବି କରିବା ପାଇଁ ପଡ଼ିବ ଦୈନିକ ଯଦି ଯୋଗ କରୁଛନ୍ତି ତାହା ପାଇଁ ବି ଯୋଗ କରିବାକୁ ପଡ଼ିବ ଆଉ ସୁସ୍ଥ ସବଳ ରହିବା ପାଇଁ ଯୋଗର ଆବଶ୍ୟକ ରହିଛି ଆଉ ଖାଇକିରି ଆମେ ଯଦି ଆମର ହଜମ ଶକ୍ତି ବଢ଼ାଇବାକୁ ଚାହୁଁଛେ ହଜମ ବଢ଼ିଲେ ତ ଖାଦ୍ୟଟା ପୁଣି ଖାଇବା ପାଇଁ ଆଗ୍ରହ ହବ ତ ସେଥିପାଇଁ ଆମକୁ କାମ କରିବାକୁ ପଡ଼ିବ ଘରେ କାମ ହଉ କିମ୍ବା ବାହାରେ କାମ ହଉ କାମ କରିବାକୁ ପଡ଼ିବ